ମୁଁ ଗୋଟେ ପ୍ରଡକ୍ଟ କିଣିଥିଲି ବ୍ଲୁଟୁଥ୍ ସେଇଟା କ'ଣ ହେଇଛି ନା ମୁଁ ଦେଢ଼ ହଜାର ଟଙ୍କା ଦେଇକି କିଣିଥିଲି ବୋଟ୍ କମ୍ପାନୀର ସେଇଟା ମାତ୍ର ମୁଁ ଟୁ ମନ୍ଥ ୟୁଜ କରିଛି ଟୁ ମନ୍ଥ ଠିକ୍ ଠାକ୍ ଚାଲିଲା ଦେନ୍ ତା ପରଦିନଠୁ ସେ ଗୋଟିଏ ପଟ ଶୁଭିଲାନି ଆଉ ଗୋଟିଏ ପଟ ଶୁଭିଲା ତ ସେ ପ୍ରଡକ୍ଟଟା ହିଁ ମୋ'ର ବେକାର ଗଲା ମାନେ ଯେତିକି ଦରରେ ମୁଁ କିଣିଥିଲି ତା'ର କିଛି ଭ୍ୟାଲୁ ରହିଲାନି ତ ସେଇ ପ୍ରଡକ୍ଟଟା ହିଁ ମୋ'ର ପୁରା ବେକାର ଗଲା ପାଣି ପଇସା ପୁରା ପାଣିରେ ଗଲା ମୋ'ର